ରେଷ୍ଟୁରାଣ୍ଟରେ କିଛି ପାନୀୟ ଜିନିଷ ଅଛି କି ଆଜ୍ଞା କ'ଣ କହିଲେ ଘୋଳ ଦହି ଅଛି ଆଉ ଫଳ ରସ ମୋ ପାଇଁ ଆସିଲା ବେଳେ ଫଳ ରସ ଆଉ ଘୋଳ ଦହି ଆଣି ଆସିବେ